ହଁ ନମସ୍କାର ହଁ ଭଲ ଅଛି ସେମିତି ଏକା ଆଉ ହଁ ବେପାର ସେମିତିଆ ଅଛି ଆଉ ଆସିଲାଣି ପାଞ୍ଚବର୍ଷ ହେଲା ଏବେ ସେମତି ମାନ୍ଦା ହେଇଗଲାଣି ବେଶୀ ଗୁଡ଼ାଏ ଦୋକାନ ବି ପଡ଼ିଗଲାଣି ହଁ ସିନ୍ତିଆ ଚାଲିଛି ଆଉ ନାଁ

ଦୋକାନ

ଆଉ ଏମିତି ଆଉ

କେମିତି କରିଆ ଦେଖ ତୁମ ହିସାବରେ କୁଆଡ଼େ କେନ ଦୋକାନ ଫୋକାନ ଥିଲେ ବାହାର ଆଡ଼େ ନାଇଁ ଏଇଠି ଗୁଡ଼ାଏ ଦୋକାନ ପଡ଼ିଗଲାଣି ବହୁତ ଅସୁବିଧା ହେଉଛି ଆଉ ଚାଲୁନି ଆଘର ଭଳିଆ ଆଘେ ବଢ଼ିଆ ବେପାର ହେଉଥିଲା ଏବେ ଆଉ ଚାଲୁନି ଆଉ

ହଁ ହଉ ଦେଖନ୍ତୁ ଆପଣ ଦେଖନ୍ତୁ ବହୁତ ବଢ଼ିଆ କଥା ଦେଖନ୍ତୁ ଦେଖନ୍ତୁ ହଁ